ଆମ ଭାରତର ପାଣିପାଗ ଏବଂ ଜଳବାୟୁ ଅନୁସାରେ ଆମ ଭାରତରେ ବାର ମାସରେ ଛଅଟି ଋତୁ ହୋଇଥାଏ ସେହି ଛଅଟି ଋତୁ ହେଉଛି ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଶୀତ ବସନ୍ତ ଏବଂ ସେହି ଛଅଟି ଋତୁ ମଧ୍ୟରୁ ମୁଖ୍ୟତଃ ଆମ ଭାରତରେ ଚାରୋଟି ଋତୁ ଅନୁଭୂତ ହୋଇଥାଏ ସେଗୁଡ଼ିକ ହେଉଛି ଗ୍ରୀଷ୍ମ ବର୍ଷା ଶୀତ ବସନ୍ତ ଆମର ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ ଏବଂ ପ୍ରଚଣ୍ଡ ଖରା ମଧ୍ୟ ହୋଇଥାଏ ତେଣୁ ଆମେ ଗ୍ରୀଷ୍ମ ଋତୁକୁ ଅନୁଭବ କରିପାରିଥାଉ ଏବଂ ଶୀତ ଋତୁ ଶୀତ ଋତୁରେ ବହୁତ ଶୀତ ହୋଇଥାଏ ତେଣୁ ଆମେ ଶୀତ ଋତୁକୁ ମଧ୍ୟ ଅନୁଭବ କରିପାରିଥାଉ ବର୍ଷା ଋତୁରେ ପ୍ରବଳ ବର୍ଷା ହୋଇ ହେବା ସହ ଘଡ଼ଘଡ଼ି ଭଳି ବିଜୁଳି ମଧ୍ୟ ହେଇଥାଏ ତେଣୁ ଆମେ ବର୍ଷା ଋତୁ ମଧ୍ୟ ଅନୁଭତ କରିପାରିଥାଉ ଏବଂ ବସନ୍ତ ଋତୁରେ ମୌସୁମୀ ବାୟୁ ଆସିଥାଏ ହୁରୁହୁରିଆ ପବନ ମାରିଥାଏ ଗଛମାନେ ପତ୍ର ଝଡ଼ା ଦିଅନ୍ତି ତେଣୁ ଆମେ ବସନ୍ତ ଋତୁକୁ ମଧ୍ୟ ଅନୁଭବ କରିପାରିଥାଉ କିନ୍ତୁ ଆଉ ଯେଉଁ ଦୁଇଟି ଋତୁ ତାକୁ ଆମେ ଅନୁଭବ କରିପାରିନଥାଉ ଆମେ ଯଦି ଗ୍ରୀଷ୍ମ ଋତୁରେ ଆମେ ଦୌଡ଼ିବା ତା'ହେଲେ ଆମର ଶରୀର ଦୁର୍ବଳ ହେଇଯିବା ସହ ଆମେ ଖରା ଝାଉଁରେ ମୁଣ୍ଡ ବୁଲାଇ ତଳେ ପଡ଼ିଯିବାର ମଧ୍ୟ ସମ୍ଭାବନା ଥାଏ ତା' ସହିତ ଅଂଶୁଘାତ ହେବାର ମଧ୍ୟ ସମ୍ଭାବନା ରହିଛି ତେଣୁ ଆମେ ଯଦି ଗ୍ଲୁକୋଜ୍ ପାଣି ପିଇ ଗ୍ଲୁକୋଜ୍ ପାଣି ପିଇ ଦୌଡ଼ିବା ତା'ହେଲେ ସେମିତି କିଛି ସେମିତି କିଛି ଅସୁବିଧା ହେବାର ସମ୍ଭାବନା ନଥାଏ ତେଣୁ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଖରାରେ ଅଂଶୁଘାତ ହେବାରୁ ରକ୍ଷା ପାଇବା ପାଇଁ ଆମେ କେବଳ ସକାଳେ ଏବଂ ସନ୍ଧ୍ୟାରେ ଦୌଡ଼ିବା ଉଚିତ ଆମେ ସକାଳୁ ଭୋର ସକାଳୁ ସୂର୍ଯ୍ୟଙ୍କ କିରଣ ଉତ୍ତାପ ବା ତାପମାତ୍ରା କମ୍ ଥିବା ସମୟରେ କମ୍ ଡିଗ୍ରୀ ସେଲସିୟସରେ ଥିବା ସମୟରେ ଆମେ ଦୌଡ଼ିବା ଯଦି ତା'ହେଲେ ଆମ ଶରୀର ସୁସ୍ଥ ରହିବ ଏବଂ ଆମ ଦେହରୁ ଝାଳ ବାହାରିବନି ଝାଳ ବାହାରିବା ଦ୍ୱାରା ଇନଫେକ୍ସନ୍ ହୋଇଥାଏ ଯାହାଫଳରେ ଲୋକମାନେ ବହୁତ ଇନଫେକ୍ସନ୍ ଦ୍ୱାରା ଖୁଜୁରୀ କାଛୁ କୁଣ୍ଡିଆ ଏସବୁର ଏସବୁର ଶିକାର ହୋଇଥାନ୍ତି ତେଣୁ ଆମେ ଯଦି ଗରମ ଦିନରେ ସକାଳୁ ସକାଳୁ ଭୋର ସକାଳୁ ଏବଂ ସନ୍ଧ୍ୟାରେ ଦୌଡ଼ୁଛେ ତା'ହେଲେ ସେମିତି କିଛି ଅସୁବିଧା ହେବ ନାହିଁ ଅଧିକ ଦୁର୍ବଳ ହେବ ନାହିଁ କିମ୍ବା ଆମକୁ ଝାଉ ବା ଅଂଶୁଘାତ ହେବ ନାହିଁ ଏବଂ ଆମେ ସୁସ୍ଥ ରହିବା ତେଣୁ ଆମେ ସକାଳ ହ ସନ୍ଧ୍ୟାରେ ଦୌଡ଼ିବା ଉଚିତ ଏହାପରେ ଥଣ୍ଡା ଆମେ ଯଦି ଶୀତ ଋତୁରେ ଦୌଡ଼ୁଛେ ତା'ହେଲେ ଏଇଟା ହେଉଛି ଆମ ପାଇଁ ବହୁତ ଭଲ ଅଟେ ଏହି ଋତୁରେ କୌଣସି ଅସୁବିଧା ହୋଇନଥାଏ ଆମେ ଯଦି ଶୀତ ଋତୁରେ ଦୌଡ଼ୁଛେ ତା'ହେଲେ ଆମ ଶରୀର ସୁସ୍ଥ ରହିବା ସହିତ ଆମେ ଆମେ ସବଳ ମଧ୍ୟ ହୋଇଥାଉ କାରଣ ଗ୍ରୀଷ୍ମ ଋତୁରେ ଆମେ ଦୌଡ଼ିବା ଦ୍ୱାରା ଆମେ ଦୁର୍ବଳ ହେଇପଡ଼ୁ କିନ୍ତୁ ଶୀତ ଋତୁରେ ଦୌଡ଼ିଲେ ଆମେ ଯେଉଁ ଥରୁ ଶୀତରେ ଥରୁଥିବା ତା'ହେଲେ ଆଉ ସେ ଥର ରହିବନି ଆମ ଦେହରେ ଆମେ ସୁସ୍ଥ ଏବଂ ସବଳ ଭଳିଆ ରହିପାରିବା ଏବଂ ବର୍ଷା ଋତୁ ଆମେ ଯଦି ବର୍ଷା ଋତୁରେ ଦୌଡ଼ୁଛେ ତା'ହେଲେ ତା'ହେଲେ ମଧ୍ୟ ଅନେକ ଅସୁବିଧା ରହିଛି ଯେମିତି ବର୍ଷାରେ ଆମେ ଯଦି ଦୌଡ଼ିବା କାଦୁଅ ଥିବା କାଦୁଅରେ ଗୋଡ଼ ଖସି ପଡ଼ିଯିବାର ସମ୍ଭାବନା ଥାଏ ଯେଉଁଥିରେ କି ଗୋଡ଼ ହାତ ମଧ୍ୟ ଭାଙ୍ଗି ଯାଇପାରେ ତେଣୁ ବର୍ଷା ଦିନରେ ଆମେ ଖୋଲା ରାସ୍ତାରେ କିମ୍ବା ପଡ଼ିଆରେ ନ ଦୌଡ଼ି ଆମେ ଯଦି ଟ୍ରେଡ଼୍ ମିଲ୍ ସାହାଯ୍ୟରେ ଦୌଡ଼ିବା ତା'ହେଲେ ମେସିନ୍ ଉପରେ ଠିଆ ହୋଇ ଆମେ ସେଇ ଗୋଟିଏ ସ୍ଥାନରେ ହିଁ ଦୌଡ଼ିବା ତ କୌଣସି ଅସୁବିଧା ହେବାର ସମ୍ଭାବନା ନାହିଁ ଆମେ ସୁସ୍ଥ ଭାବରେ ଏବଂ ଭଲ ଭାବରେ ଦୌଡ଼ିପାରିବା ଦୌଡ଼ିବା ଦ୍ୱାରା ଆମ ଶରୀର ସୁସ୍ଥ ରହେ ଆମ ମାଂସପେଶୀ ସବୁ କାର୍ଯ୍ୟ କରି କରିଥାଏ ଯାହାଫଳରେ ଆମକୁ କୌଣସି ରୋଗ ମଧ୍ୟ ହୋଇନଥାଏ ତେଣୁ ପ୍ରତ୍ୟେକ ମଣିଷ ଦୈନନ୍ଦିନ ଜୀବନରେ ଗୋଟେ ଦୁଇ ଅଧିକ ନହେଲେ ନାହିଁ କିନ୍ତୁ ଦୁଇ ତିନି କିଲୋମିଟର ଦୌଡ଼ିବା ଆବଶ୍ୟକତା ରହିଛି